ମୁଁ ପରିବେଶ ଓ ବୃକ୍ଷରୋପଣ ବିଷୟରେ ଲେଖିବାକୁ ଚାହୁଁଅଛି ଏବଂ ପରିବେଶ ସୁରକ୍ଷା ଓ ବୃକ୍ଷକୁ କିପରି ଲଗାଇବା ସେ ବିଷୟରେ ସମାଜକୁ ଜଣାଇବାକୁ ଚାହୁଁଅଛି ବୃକ୍ଷ ଯେହେତୁ ଆମ ପରିବେଶକୁ ଅଙ୍ଗାରକାମ୍ଳରୁ ବଞ୍ଚେଇଥାଏ ଅଙ୍ଗାରକାମ୍ଳ ଅମ୍ଳଜାନ ପ୍ରଭାବିତ କରିଥାଏ ଲୋକମାନଙ୍କୁ ଏଥିପାଇଁ ବୃକ୍ଷକୁ ମୁଁ ରୋପଣ ବୃକ୍ଷରୋପଣ ବିଷୟରେ ଆଲୋଚନା ବୃକ୍ଷରୋପଣ ବିଷୟରେ ଜାଣିବାକୁ ଚାହୁଁଅଛି